ହ୍ୟାଲୋ ସାର୍ ମୁଁ ପ୍ରିୟତମା ସାହୁ କହୁଥିଲି ଆପଣଙ୍କ ପାଖରୁ ମୁଁ ଗୋଟେ କୁର୍ତ୍ତୀ ଅର୍ଡ଼ର୍ କରିଥିଲି ଯାହାକି ବହୁତ ସୁନ୍ଦର ଥିଲା ଆଉ ଡ୍ରେସ୍ର ଫିଫ୍ଟି ପରସେଣ୍ଟ୍ ଅଫର୍ ବି ଥିଲା ସେ ଡ୍ରେସ୍ ମୁଁ ଆଣିଥିଲି ମୋର ଗଣେଶ ପୂଜା ପାଇଁ ସେ ଡ୍ରେସ୍ ବହୁତ ସୁନ୍ଦର ଦେଖାଯାଉଛି ସମସ୍ତଙ୍କୁ ପସନ୍ଦ ହେଲା କିନ୍ତୁ ମୁଁ ଚାହୁଁଛି ସେ ଡ୍ରେସ୍ ମୋତେ ଆଉ ଥରେ ଆଣିବା ପାଇଁ ଯେମିତି କି ସେଇ ଫିଫ୍ଟି ପରସେଣ୍ଟ୍ ଅର୍ଡ଼ର୍ରେ ମୁଁ ଆଣିଥିଲି ତ ମୁଁ ସେଇ ଟାଇପ୍ରେ ଆଣିବାକୁ ଚାହୁଁଛି ଆପଣ ଯଦି କିଛି ମୁଁ ଯଦି ଆପଣଙ୍କ ପାଖରେ ଯଦି ଅଫର୍ ମିଳେ ତ ମୁଁ ଆଣିବାକୁ ଚାହୁଁଛି ଆପଣଙ୍କ ପାଖରେ ସେହି ଅଫର୍ ଅଛି ମୋତେ ଟିକେ କୁହନ୍ତୁ ମୁଁ ଆପଣଙ୍କ ପାଖରୁ ସେଇ ଅଫର୍ରେ ଫୁଣି ଆପ ଫିଫ୍ଟି ପରସେଣ୍ଟ୍ ଅଫର୍ରେ ଆପଣଙ୍କ ପାଖରୁ ସେ ଅର୍ଡ଼ରକୁ ଆଣିବି ଡ୍ରେସ୍ଟିକୁ ଆଣିବି ଡ୍ରେସ୍ଟିକୁ ଦେଖି ସମସ୍ତେ ପସନ୍ଦ କଲେ ମୋତେ ବହୁତ ହିଁ ଭଲ ଲାଗିଲା ତାର କ୍ୱାଲିଟି ତାର ବହୁତ କିଛି କ୍ୱାଲିଟି ବହୁତ ଭଲ ଥିଲା ଯେଉଁଥିପାଇଁ କି ମୁଁ ଆଉ ଥରେ ସେ ଡ୍ରେସ୍ ଅର୍ଡ଼ର୍ କରିବାକୁ ଚାହୁଁଛି ଆପଣ ଯଦି ମୋତେ ସେ ଡ୍ରେସ୍ ପୂଣି ଥରେ ଦେବେ ତ ମୁଁ ବହୁତ ବହୁତ ଭଲ ଲାଗିବ ଆଉ ମୋର ସାଙ୍ଗସାଥି ବି କହୁଛନ୍ତି ସେ ଡ୍ରେସ୍ର କ୍ୱାଲିଟି ଦେଖି ସିଏ ବି କହୁଛନ୍ତି କି ବହୁତ ହିଁ ଭଲ ଅଛି କ୍ୱାଲିଟି ଡ୍ରେସ୍ଟା ବହୁତ ଭଲ ପଡ଼ିଛି ସେହିମାନେ ବି ଚାହୁଁଛନ୍ତି କି ଆପଣଙ୍କ ପାଖରୁ ଅର୍ଡ଼ର୍ କରିବା ପାଇଁ ଆପଣ ଯଦି ଫୁଣି ଫିଫ୍ଟି ପରସେଣ୍ଟ୍ରେ ଅଫର୍ରେ ମୋତେ ଆଉ ଥରେ ଦେଇପାରିବେ ତ ସ ଆମେ ସାଙ୍ଗମାନେ ମିଶି କିଛି ଚାରି ପାଞ୍ଚଟା ହେଉ ପଛେ ଆମେ ଆଣିବୁ ସେଇଟା କେବଳ ଚାହୁଁଛୁ କି ଆପଣ ଯଦି ଟିକିଏ ଦେବେ ତାହେଲେ ଆମେ ସାଙ୍ଗମାନେ ବହୁତ ହିଁ ଆପଣଙ୍କ ପାଖରେ ଖୁସି ହେବୁ ଆଉ ଉପକୃତ ବି ହେବୁ